ମୋ ଜୀବନରେ ଏକ ବଡ଼ ଚ୍ୟାଲେଞ୍ଜ ଆସିଥିଲା ତାହାକୁ ମୁଁ ସାମ୍ନା କରିଥିଲି କାରଣ ଏହା ମୋ ଜୀବନ ଶୈଳୀ ସହିତ ଜଡ଼ିତ ଥିଲା ମୁଁ ଯେତେବେଳେ ଦଶମ ଶ୍ରେଣୀ ପାସ୍ କରିଥିଲି ମୋର୍ କଲେଜରେ ପଢ଼ିବା ପାଇଁ ବହୁତ ଆଗ୍ରହ ଥିଲା ମୁଁ ଏହାକୁ ମୋ ଜୀବନର ଲକ୍ଷ୍ୟ ରୂପେ ଗ୍ରହଣ କରିନେଇଥିଲି ସେଥିପାଇଁ ମୋତେ ବହୁତ କଷ୍ଟ କାର୍ଯ୍ୟ କରିବାକୁ ପଡ଼ିଥିଲା ମୋ ବାପା ଜଣେ କୃଷକ ଅଟନ୍ତି ତାଙ୍କ ପକ୍ଷରେ ମୋତେ ଅଧିକ ପାଠ ପଢ଼ାଇବା ପାଇଁ ସମ୍ବଳ ନଥିଲା ସେଥିପାଇଁ ମୁଁ ଆମ ଘର ପାଖରେ ଥିବା ଛୋଟିଆ ବଗିଚାଟି ରୁ ସବୁଦିନ କିଛି ଫୁଲ ସଂଗ୍ରହ କରେ ସେ ଫୁଲକୁ ନେଇ ଆମ ପାଖ ବଜାରରେ ବିକ୍ରି କରିଥାଏ ସେଥିରୁ ଯେଉଁ ଦୁଇ ପଇସା ହୁଏ ସେହି ପଇସାକୁ ରଖି ମୁଁ କଲେଜ ପାଠ ପଢ଼ି ପାରିଥିଲି ଏଇଟା ମୋ ଜୀବନର ଚ୍ୟାଲେଞ୍ଜ ଥିଲା ଏହାକୁ ମୁଁ କେବେ ବି ଭୁଲି ପାରିବି ନାହିଁ